ମୁଁ ଏକ ଜିନ୍ସ କିଣିଥିଲି ଯାହାର ରଙ୍ଗ ହେଉଛି କଳା ଏହି ଜିନ୍ସ ବହୁତ ଆରାମ ଦାୟକ ଅଟେ ଯାହାକି ଏହାର ରଙ୍ଗ କଳା ହେଇଥିବାରୁ ଏହା ମୋତେ ବହୁତ ମାନେ